ହ୍ୟାଲୋ ନମସ୍କାର କ'ଣ କହ କେଉଁଠି ହଁ

ହଉ ଦେବା ନିଶ୍ଚିନ୍ତ ଆଉ ଦେବା ଆଉ

ପଇସା ପଠାଇବି ବୁଲାବୁଲି କରିକି ସବୁ ଗଜଲକ୍ଷ୍ମୀ ପୂଜା ଦେଖିବୁ ଦେହ ଦେହକୁ ଯତ୍ନ କରିକି ନେବୁ ସାଙ୍ଗ ସାଥି ସହିତ ଭଲକି ବୁଲାବୁଲି କରିବୁ ଆଉ ଘରେ ସମସ୍ତେ କ'ଣ କରୁଛନ୍ତି ଘରକୁ ଫୋନ୍ କରିକି ଆଉ ବୁଝା ବୁଝି କରିନୁ ହଉ ତୁ ତା'ହେଲେ ହଉ ତୁ ତା'ହେଲେ ମୋର ଗୋଟେ ବୋଲି ଭାଣିଜୀ ଦେବି ତୋତେ ପଇସା ତୁ କିଛି ବ୍ୟସ୍ତ ହନି ଚିନ୍ତା କରନି ଦରମା ଦରମା ଆସିଲେ ଆସିଲେ ପଠାଇବି ହଁ ହଁ ପଠାଇବି ସବୁ ତ ପଠାଇବି ପଇସା ଆଉ ପଇସା ପଠାଇବି ସବୁ ମନ ଦେଇକି ପାଠ ପଢ଼ୁଛୁ ତ ପାଠ ପଢ଼ାରେ ଅବହେଳା କରିବୁନି କେଉଁ କେଉଁ ଜାଗା ବୁଲିବାକୁ ଯିବୁ ବେଶୀ ରାତି ଯାଏଁକେ ବୁଲିବୁନି ମୋ ପାଖରେ ସମୟ ତ ନାହିଁ ଯିବା ପାଇଁ ଆଉ ଏଆଡ଼େ ଚାକିରିରେ ଛୁଟି ମିଳୁନି ଆଉ ଠିକ୍ ଅଛି ମୁଁ ଗାଡ଼ି କରିକି ପଠାଇ ଦେବି ସେ ଯିବ ସାଙ୍ଗ ହୋଇକି ବୁଲିବ ଆଉ କ'ଣ ନେବି ସବୁ କହିଥା ହଉ ଠିକ୍ ଅଛି ହଉ ରଖିଲି ଟାଇମ୍ ନାହିଁ ମୋ ପାଖରେ ଆଉ ଦୁନିଆ କାମ ଅଛି ନା ନମସ୍କାର